ବର୍ତ୍ତମାନ ଦୁନିଆରେ ଯେଉଁଭଳି ଭାବେ ପ୍ରତିଯୋଗୀତା ବଢ଼ିଚାଲିଛି ସେଥିପାଇଁ ନିଜ ଉପରେ ଅଧିକ ଆତ୍ମବିଶ୍ଵାସ ତଥା ସାହସ ରହିବା ଆବଶ୍ୟକ ତେଣୁ ମୁଁ ଭାବୁଛି ମୋର ସବୁଠାରୁ ବଡ଼ ଶକ୍ତି ହେଉଛି ମୋ ନିଜ ଉପରେ ଥିବା ଆତ୍ମବିଶ୍ଵାସ ତଥା ସାହସ ଏହା ଏହି ଦୁଇଟିର ଯୋଗଫଳ ବା ମିଶାଇବା ଦ୍ୱାରା ଆମେ ଯେକୌଣସି କାମକୁ କରିପାରିବା ଏବଂ ସେଥିରେ ମଧ୍ୟ ନିଜର ନିଜ ପାଇଁ ଉନ୍ନତିଧରଣର କାମ ମଧ୍ୟ କରିପାରିବା ଏବଂ ମୋର ସବୁଠାରୁ ଦୁର୍ବଳତା ହେଉଛି ଯେ ମୁଁ ଅନ୍ୟମାନଙ୍କ ଉପରେ ସହଜରେ ବିଶ୍ଵାସ କରିଯାଇଥାଏ ଏବଂ ଅନ୍ୟ ଗୁରୁଜନମାନଙ୍କ ସାମ୍ନାରେ କିଛି ଅଧିକ କଥା କହି ପାରିନଥାଏ ଏହାଫଳରେ ଯେଉଁଟା କି ମୋତେ ପଛରେ ଏହିଟାକୁ ପସ୍ତାଇବାକୁ ପଡ଼ିଥାଏ ଏବଂ ଏହାଦ୍ଵାରା ମୁଁ ବିଭିନ୍ନ ପ୍ରକାର ଅସୁବିଧାରେ ସମ୍ମୁଖୀନ ହୋଇଥାଏ ଏବଂ ବିଭିନ୍ନ ପ୍ରକାର କଷ୍ଟରେ ମଧ୍ୟ ପଡ଼ିଥାଏ